ଗଛର ଉତ୍ତମ ସ୍ୱାସ୍ଥ୍ୟପାଇଁ ଚିନ୍ତାକଲେ ଆମେ ପ୍ରଥମେ ମାଟିକୁ ଦେଖିବାକୁ ପଡ଼ିବ ତା'ପରେ ଭଲ ଚାରାଟିଏ ନେଇ ଲଗାଇବା ତା'ର ଚାରିପଟ ସବୁବେଳେ ସଫାସୁତୁରା ବି ରଖିବା ଏବଂ ଆଜିକାଲିର ରାସାୟନିକ ସାର ପ୍ରୟୋଗ ନକରି ସେଥିରେ ଗୋବରଖତ ଗୋମୂତ୍ର ଦେବା ସବୁବେଳେ ଗଛକୁ ନଜର ରଖିବା ପାଣି ଦରକାର ବେଳେ ପାଣି ଦବାକୁ ପଡ଼ିବ ଖୁସା ଓ କୋଡ଼ା ବି କରାଯିବ ଏବଂ ତା' ଚାରିପଟ ସବୁବେଳେ ସଫାସୁତୁରା ଯେମିତି ରହିବ ତାକୁ ଦେଖିବାକୁ ପଡ଼ିବ ଗାଈ ଗୋରୁ ଛେଳି ମେଣ୍ଢାମାନେ କେମିତି ତାକୁ ନଖାଇବେ ସେଥିପାଇଁ ତା' ଚାରିପଟେ ମଧ୍ୟ ବାଡ଼ କରିବାକୁ ପଡ଼ିବ ତା' ସହିତ ଯେମିତି ଗଛରେ ପିମ୍ପୁଡ଼ି କିମ୍ବା ଅନ୍ୟ କୌଣସି ପୋକ ନଲାଗେ କାଣ୍ଡବିନ୍ଧା ପୋକ ବି ନଲାଗେ ପତ୍ରପୋକ ନହୁଏ ଫଳ ସମୟରେ ଯେମିତି ସେଥିରେ ବି ପୋକ ନହୁଅନ୍ତି ସେଥିପାଇଁ ଯତ୍ନବାନ ହେବା ନିହାତି ଦରକାର ହୋଇଥାଏ